ଆମ ଅଞ୍ଚଳରେ ବାଲିମେଳା କରୁକଣ୍ଡା କୁଡ଼ୁମୁଳୁ ଗୁମା ଏବଂ ମାଲକାନଗିରି ରେ ଡାକ୍ତରଖାନା କିମ୍ବା ଚିକିତ୍ସାଳୟ ଅଛି ଉପଲବ୍ଧ ଏଥି ମଧ୍ୟରୁ ଭଲ ଚିକିତ୍ସାଳୟ ହେଉଛି ମାଲକାନଗିରି ମାଲକାନଗିରିରେ ଭଲ ଚିକିତ୍ସା କରାଯାଇଥାଏ ଏବଂ ସେଠାରେ ରୋଗୀମାନଙ୍କୁ ମଧ୍ୟ ଭଲ ଭଲ୍ସେ ଦେଖାଯାଏ ବା ସେଠାରେ ସେଠାକାରେ ଅଧିକ ସଫା ସୁତୁରା ରହିଥାଏ ମାଲକାନଗିରିରେ ଡାକ୍ତରମାନେ ମଧ୍ୟ ଭଲସେ ଚିକିତ୍ସା କରନ୍ତି ଆମ ଅଞ୍ଚଳ ବଡ଼ ଡାକ୍ତରଖାନା ହେଉଛି ମାଲକାନିଗିରି ଏବଂ ଛୋଟ ଛୋଟ ଡାକ୍ତରଖାନା ହେଉଛନ୍ତି ବାଲିମେଳା ଏବଂ କରଗଣ୍ଡା କୁଡ଼ୁମୂଳୁ ଗୁମା ଏହି ଛୋଟ ଡାକ୍ତରଖାନା ମାନଙ୍କରେ କୌଣସି ଅଧିକ ଫେସିଲିଟି ନାହିଁ କି ଅଧିକ ବଡ଼ ବଡ଼ ରୋଗୀମାନଙ୍କୁ ଦେଖିପାରନ୍ତି ନାହିଁ ମାଲକାନଗିରିରେ ହିଁ ତାକୁ ପଠେଇ ଦିଅନ୍ତି ଏହାଦ୍ୱାରା ମାଲକାନଗିରିରେ ଚିକିତ୍ସାଳୟ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ କୌଣସି ଅସୁବିଧାରେ ଥାଏ ବା କୌଣସି ରୋଗ ହୋଇଥାଏ ସେତେବେଳେ ମୁଁ ମାଲକାନଗିରି ଚିକିତ୍ସାଳୟରେ ହିଁ ମୁଁ ଯାଇଥାଏ କାହିଁକିନା ସେଠାରେ ଅଧିକ ସଫା ସୁତୁରା ଏବଂ ରୋଗୀମାନଙ୍କୁ ସକାଳ ହେଲେ କ୍ଷୀର କ୍ଷୀର କଦଳୀ ଭାତ ସବୁ ଦିଅନ୍ତି ସେଠାରେ ଅଧିକ ସୁବିଧା ରହିଅଛି